ଆମ ଅଞ୍ଚଳରେ ଏପରି ନିର୍ଦ୍ଧିଷ୍ଟ ପର୍ବପର୍ବାଣି ଅଛି ଯେପରିକି ଦିୱାଲି ପର୍ବ ଓ ଚୈତ୍ର ପର୍ବ ଚୈତ୍ର ପର୍ବରେ ଘରେ ଘରେ ବୁଲି ଚାଉଳ ଓ ପଇସା ମାଗନ୍ତି ଓ ସେଇ ଚାଉଳ ପଇସା ନେଇ ଚୈତ ପର୍ବ ମନାନ୍ତି ଓ ଘରେ ବିଭିନ୍ନ ପ୍ରକାର ଖାଦ୍ୟ ବନାଇ ବନାଇ ସବୁ ମିଳିମିଶି ଖାଆନ୍ତି ଓ ନାଚ କରନ୍ତି ଓ ସମସ୍ତେ ମିଶି ଭୋଜି କରନ୍ତି ଓ ସେଇଦିନ ହସ ଖୁସିରେ ରହନ୍ତି ଓ ସେଇଦିନ ଛେଳି ଓ କୁକୁଡ଼ାକୁ ବଳି ପକାନ୍ତି ଓ ସେହି ବଳିରେ ବଳିର ମାଂସକୁ ରାନ୍ଧି ଖାଆନ୍ତି ସମସ୍ତେ ଓ ସେଇଦିନ ହିଁ ସମସ୍ତେ ଏକାଠି ହୁଅନ୍ତି ଓ ସେଇଦିନ ସମସ୍ତେ ଶିକାର କରିବାକୁ ଯାଆନ୍ତି ଓ ନୂଆ ଡ୍ରେସ୍ ପୋଷାକ ପିନ୍ଧନ୍ତି ସେହିଦିନ ସମସ୍ତେ ଘରଦ୍ୱାର ମଧ୍ୟ ଲିପନ୍ତି ପୂଜାପର୍ବ ମଧ୍ୟ କରନ୍ତି ଚିତ୍ରାଙ୍କନ କରିଥାନ୍ତି ଝୋଟି ପକାନ୍ତି ଓ ସେଦିନ ନାଚ ଖୁସି ମଧ୍ୟ ହୋଇଥାନ୍ତି ଓ ସେଇଦିନ